ପାଣିର୍ ପାଗ କୀଟପତଙ୍ଗ ହେଲେ ଆମର୍ ତୁନ୍ ଶାଗ୍ମାନେ ସବୁ ନସକାନ୍ ହେଇଯାଇସି କିଡ଼ାମାନେ ସବୁ ପତରମାନଙ୍କୁ କଣା କଣା କରିନେସନ୍ ପତରମାନଙ୍କୁ ସବୁ ନଷ୍ଟ କରିନେସନ୍ ପତରମାନଙ୍କୁ ଫଲ୍ମାନଙ୍କୁ ବି ସବୁ ବେକାର ହେଇଯାଇସି ତୁନ୍ ଶାଗମାନେ ଯେନ୍ ଲଗାଇଥିସୁଁ ସବୁ ତୁନ୍ ଶାଗ୍ ଖରାପ ହେଇଯାଇସି ଭଲ ଭଲ ତୁନ୍ ଶାଗମାନେ ଲଗାସୁଁ ଆମେ ଲୋକକୁ ବି ଦେସୁଁ ଫସଲ ଉପଭୋଗ କର୍ସୁଁ ଲୋକକୁ ଦେସୁଁ ସବ୍କୁ ଖାଇବାର୍ କେ ତାମାନେ ବି ଭଲହେଇଛି ବୋଲି କହେସନ୍ ଲେକିନ୍ କୀଟପତଙ୍ଗ ହେଲାଲିକି ସବୁ ଆମର ବହୁତ୍ ନୁସକାନ୍ ହେଇଯାଇସି କେତେ କଷ୍ଟରେ ଆମେ ଫିର୍ ସେତାକେ ସେ ଗଛ କି ଯତ୍ନ ହେସୁଁ ସାର୍ ଦେସୁଁ ଖତ୍ ଦେସୁଁ ପାନ୍ ଦେସୁଁ ସେତାକେ ଫିର୍ ନୂଆଟି ଆମେ ସେ ଗଛ କି ଫେର୍ ମାନେ ନୂଆ କର୍ସୁଁ ସାର୍ ଦେସୁଁ ବୋଇଲେ ଆମର୍ ସେ ଗଛ୍ମାନେ ସବୁ ବି ଯେନ୍ତା ବେକାର୍ ନାଇଁ ହେବା ବୋଲିକିରି ଆମେ ସେଟାକେ ଭଲ କରି ମାଟ୍ ଖତ ସାର୍ ଦେଇକରି ସେତାକେ ଫିର୍ ଆମେ ବଢ଼ାସୁଁ ଆଗ୍କି